ମୁଁ ପ୍ରଥମେ ଆମ ଗାଁର ପୋଖରୀ ଛୋଟ ପୋଖରୀ ଗୋଟେ ସେତେବେଳେ ମୋର ପ୍ରାୟ ବୟସଟା ହଁ ହୋଇଥିବ ଗୋଟେ ସାତ ଆଠ ବର୍ଷ ଖଣ୍ଡେ ହୋଇଥିବ ସେତେବେଳେ ମୁଁ ପହଁରିବା ପହଁରିବାକୁ ଯାଉଥିଲି ନା ଶିଖିନଥିଲି ମାତ୍ର ପହଁରିବା ପାଇଁ ମାନେ ଆମର ସାଙ୍ଗସାଥି ସହିତ ଯିଏ ଯିଏ ପହଁରୁଥିଲେ ସେମାନେ ଭଲ ପହଁରା ଶିଖିଥିଲେ କିନ୍ତୁ ମୁଁ ଶିଖିନଥିଲି ସେଇଟା ମୋର ପ୍ରଥମଥର ଯେତେବେଳେ ମୁଁ ପହଁରିବା ପାଇଁ ଗଲି ମାନେ ପାଣିକୁ ଭାରି ଡର ଲାଗୁଥିଲା ଦେଖିଲେ ଯେମିତିକି ଏ ବାଟେ ଉତ୍ସାହ ବି ସେମିତି କାହିଁକିନା ଛୋଟବେଳର ଜୀବନଟା ଗୋଟେ ଅଲଗା ପାଣି ପହଁରା ଯେହେତୁ ସାଙ୍ଗସାଥିମାନେ ଯିଏ ଯିଏ ପହଁରୁଥିଲେ ତାଙ୍କୁ ଦେଖି ନିଜକୁ ବହୁତ ଆନନ୍ଦ ଲାଗୁଥିଲା ମାତ୍ର ମୁଁ ଜାଣିନଥିଲି ଯେହେତୁ ମୁଁ କେମିତି ଶିଖିବି ସେ ବାବଦରେ ମୁଁ ଭାବି ଭାବି ବସିଥିଲି ପ୍ରାୟ ଗୋଟେ ଦଶ କୋଡ଼ିଏ ମିନିଟ୍ ବସିଥିଲି ପ୍ରାୟ ଦଶ ପନ୍ଦର ମିନିଟ୍ ବସିଥିବି ହେଲେ ମୁଁ ଜାଣିନଥିଲି ଯେ ପହଁରିବା ମୋତେ ଜଣେ ମୋ ବଡ଼ ଭାଇ ସେ ହାତ ଧରି ଭିତରକୁ ଟାଣି ନେଲା ଟାଣି ନେଲା ଯେମିତି ମୋତେ ଭାରି ଡର ଲାଗିଲା କାହିଁକିନା ପହଁରା ଜାଣିନଥିଲି ତା' ପଛ କାନ୍ଧରେ ମୋ ହାତ ରଖି ମୁଁ ପହଁରିବା ଆରମ୍ଭ କଲି କିନ୍ତୁ ମୁଁ ନିଜେ ଏକ୍ଚୁଲି ଫାଷ୍ଟ୍ ମୁଁ ନିଜେ ପହଁରୁନଥିଲି ପହଁରିବା ତ ତାଙ୍କେ ହିଁ ଶିଖାଇଲେ ପଛ କାନି ଧରି ମୁଁ ତାଙ୍କ ପଛ ପଛ ପଛ ପଛ ପଛ ପଛ ପହଁରି ପହଁରି ଯେତେବେଳେ ଟିକେ ଶିଖିଗଲି ତାଙ୍କେ ମୋତେ ଛାଡ଼ିଦେବେ ବୋଲି କହିଲେ ଛାଡ଼ିଦେଲି ଯେମିତି ହାତ ହାତ ଛାଡ଼ିଦେଲି ତା'ପରେ ମୁଁ ବୁଡ଼ିବା ଆରମ୍ଭ କଲି ପୁଣି ତାଙ୍କେ ଆହୁରି ଟେକିଲେ ଟେକିଲେ ଯେମିତି ପୁଣି ମୋତେ ଆଉ ଭିତରକୁ ନେଇଗଲେ ଭିତରକୁ ନେଇଗଲେ ଆର୍ ପୁଣି ଛାଡ଼ିଦେବେ ଛାଡ଼ିଦେଲେ ଆର୍ ପୁଣି ସେମିତି ବୁଡ଼ି ବୁଡ଼ି ବୁଡ଼ି ବୁଡ଼ି ଦୁଇ ତିନିଥର ଖଣ୍ଡେ ବୁଡ଼ିଲିି ପରେ ଆଉ ଗୋଟେ ଦିନ ସେଦିନ ଯାହା ଥକିଗଲି ଥକିଯିବାରୁ ମୁଁ ଟିକିଏ ଡରଡର ବି ଲାଗୁଥିଲା ସେମିତି ଆନନ୍ଦ ବି ଲାଗୁଥିଲା ପୁଣି ଆଉ ଗୋଟେ ଦିନ ତା'ର ଦ୍ଵିତୀୟ ଦିନ ପୁଣି ଗଲୁ ସେହି ପୋଖରୀକୁ ଛୋଟ ପୋଖରୀଟା ବେଶୀ ଗାଡ଼ ନାହିଁ ସେଠି ପୁଣି ଖରା ମାସ କଥା ଏଇଟା ଖରା ଏବଂ ଖରାବେଳେ ଯେଉଁଟାକି ବହୁତ ଗରମ ଥିବ ସେବେଲେ ପାଣି ପାଣିରେ ଯେମିତି ଗାଧୋଇଲେ ଦେହକୁ ଆରାମ ଲାଗୁଥିବ ସେତେବେଳେ ଆମେ ପହଁରା ଆରମ୍ଭ କଲୁ ହଁ ଗୋଟେ ପାଞ୍ଚ ଛଅ ଦିନ ଯେମିତି ଯାଇଛି ତା'ପରେ ଯାଇ ମୁଁ ସେ ଅଭ୍ୟାସଟା ଅଭ୍ୟାସ ହୋଇଗଲା ଯେମିତି ପାଣି ପହଁରାଟା ପୁରାପୁରି ଅଭ୍ୟାସ ହୋଇଗଲା ପରେ ଯେତେ ଯାହାହେଲେ ବି ମୁଁ ପୋଖରୀକୁ ଏହିପଟୁ ସେହିପଟୁ ଏହିପଟୁ ସେହିପଟୁ ହୋଇ ଆରମ୍ଭ କଲି ସେହିଦିନଠୁ ପୁରାପୁରି ଶିଖିଗଲି ଏବେ ଯୋଉଠି ବି ପହଁରିଲେ ମତେ ଅସୁବିଧା ହେଉନାହିଁ ମାନେ ପୁରାପୁରି ଠିକ୍ ଭାବରେ ପହଁରିବା ଆରମ୍ଭ କରିଦେଇଛି ଆଉ ଶିଖିବି ଗଲିଣିି ଯଦି ମୋତେ ମୋ ବଡ଼ ଭାଇ ନଥାନ୍ତେ ତା'ହେଲେ ମୁଁ ଆଜି ପର୍ଯ୍ୟନ୍ତ ବି ପହଁରା ଶିଖିନଥାନ୍ତି କାହିଁକିନା ତାଙ୍କେ ମୋର ଡରଟା ଛଡ଼େଇଦେଲେ ସେଦିନଠୁ ମୁଁ ପହଁରା ଭଲ ଭାବରେ ଜାଣିଲି ଆଉ ଏବେ ଯୋଉଠି ବି ପହଁରୁଛିି